ଆମେ ମୁଖ୍ୟତଃ ଯେତେବେଳେ ବାସନ ମାଜୁ ଆମେ ପ୍ରଥମେ କୌଣସି ଡିଟର୍ଜେଣ୍ଟ୍ କିମ୍ବା ସର୍ଫରେ କିମ୍ବା କୌଣସି ଭିମ୍ ସାବୁନରେ ସାଧାରଣ ଏମିତି ନର୍ମାଲ୍ ଯଦି କେବେ ରନ୍ଧାରନ୍ଧି ହୋଇଥାଏ କି ରୋଷେଇବାସ କରୁ ତାହେଲେ ତ ଆମେ ତାରି ବାସନ ମାସନ ମଜାମଜି କରୁ କିନ୍ତୁ ଯେତେବେଳେ ଅତ୍ୟଧିକ ମାତ୍ରାରେ ତେଲ ଥିବା ଜିନିଷ ଆମେ ଘରେ ଯେହେତୁ ରୋଷେଇ କରୁ ଯେମିତିକି ଚିକେନ୍ ମଟନ୍ ଅଣ୍ଡା ତରକାରୀ କିମ୍ବା ମାଛ ଯାହାବି କିଛି ହେଉ ଆମେ ଯଦି ଯେତେବେଳେ ଘରେ ରୋଷେଇବାସ କରୁ ତା'ର ତେଲ ଯେଉଁ ମାତ୍ରଟା ଥାଏ ସେଇ ମାତ୍ରଟା ବହୁତ ଅଧିକ ଥାଏ ଯେ ଯେମିତିକି ଚିକେନ୍ ମଟନ୍ ଏମିତି ତିଆରି ତରକାରୀରେ ତେଣୁ ଯେତେବେଳେ ଆମେ ଚିକେନ୍ ମଟନ୍ ତରକାରୀ ଯଦି ଘରେ ରୋଷେଇବାସ କରୁ ତାହେଲେ ତାର ସେ ଯେଉଁ ତେଲ ପଦାର୍ଥଟି ବାସନରୁ ଯିବାପାଇଁ କୌଣସି ପାଉଁଶ କିମ୍ବା ବାଲି ଆଉ କିଛି ବି ଯାହା ବି ଅଧ୍ୟଧିକ ମାତ୍ରାରେ ଡିଟର୍ଜେଣ୍ଟ୍ କିମ୍ବା ଭିମ୍ର ଯେଉଁ ଲିକୁଇଡ଼ଟା ଆସୁଛି ସେ ଲିକୁଇଡ଼କୁ ଆପ୍ଲାଏ କରି ଆମେ ସେ ତେଲଟା ତେଲ ଜିନିଷଟାକୁ ବାହାର କରିବାପାଇଁ ଆମେ ଉଦ୍ୟମ ହେଉ ଆଉ ଅତ୍ୟଧିକ ମାତ୍ରାରେ ଯଦି ତେଲ କମ୍ ବେଶୀ ଥାଏ କୌଣସି କିମ୍ବା ବ ଅତ୍ୟଧିକ ଅଧିକ ଯେଉଁ ଲୋକଙ୍କ ପାଇଁ ଯେତେବେଳେ ରନ୍ଧାଯାଏ ସେଥିରେ ଯାଇକି ଅତ୍ୟଧିକ ମାତ୍ରାରେ ତେଲ ବ୍ୟବହାର କରାଯାଏ ଯେତେବେଳେ ଅତ୍ୟଧିକ ମାତ୍ରାରେ ତେଲଟା ବ୍ୟବହାର ହୁଏ ଜଣେ ସେ ପାଉଁଶ କିମ୍ବା କିଛି ଜାଲି ଯେଉଁ ଜାଲି ଜିନିଷଟା ଅଛି ସେ ଜିନିଷ ଯଦି ଆମେ ବାସନକୁ ଯଦି ମାଜିବା ତାହେଲେ ତାର ସେ ତେଲ ଜିନିଷଟା ଯେଉଁ ବାହାରି ଯାଇଥାଏ ଆଉ ଯେଉଁ ବାସନା ହୋଇଥାଏ ତରକାରୀର ଯେଉଁ ବାସନଟା ଥାଏ ବାସନକୁସନଟା ତାହା ମଧ୍ୟ ଛାଡ଼ି ଯାଇଥାଏ ତେଣୁ ଆମକୁ ଯେତେବେଳେ ତେଲ ଜିନିଷ ରନ୍ଧାରନ୍ଧି କଲା ଟାଇମ୍ରେ ଆମକୁ ଟିକିଏ ଦେଖିକି ରାନ୍ଧିବା ଅଛି ଯେ ଅତ୍ୟଧିକ ମାତ୍ରାରେ କେମିତି ତେଲଟା ବ୍ୟବହାର ନକରିବା ଯଦି ବ୍ୟବହାର ହେଉଛି ତାହେଲେ ଏମିତି ଗୋଟେ ଜିନିଷ ଯାହା ଦ୍ଵାରାକି ତେଲଫେଲ ବାହାରି ପଡ଼ିବ ଆମର ତ ବହୁତ ଇଣ୍ଟରନେଟ୍ରେ ଜିନିଷ ବାହାରିଛି ଯାହାଦ୍ଵାରାକି ଆମେ ତେଲ ଜିନିଷଟାକୁ ଆରାମରେ ଛଡ଼େଇ ଦେଇପାରିବା ବହୁତ ଏବେ ସାଧାରଣତଃ ଡିଟର୍ଜେଣ୍ଟ୍ ସାବୁନ ଯାହାବି କିଛି ବାହାରିଲା ସବୁ ସା ଦ୍ଵାରା ଆମେ ବହୁତ ଜିନିଷକୁ ଆମେ ତେଲ ଜିନିଷକୁ ସାଧାରଣ ମାତ୍ରାରେ କିଛି ଅସୁବିଧା ଏତେ ନପଡ଼ିକି କିଛି ଏତେ କଷ୍ଟ ନକରିକି ଆମେ ସବୁ ଏ ଜିନିଷକୁ ବାହାର କରିଦେଇ ପାରିଥାଉ ତ ଇଣ୍ଟରନେଟ୍ ଦେଖିକି ଆପଣ ଯଦି ତେଲ ଜିନିଷକୁ ଯଦି ମାଜିବାପାଇଁ ଚାହିଁବେ ଯାହାବି କରିବାପାଇଁ ଚାହିଁବେ ତାହେଲେ ଯଦି ଆପଣ ସେଇଟା କରିପାରିବେ କିଛିବି ହେଉ କରିପାରିବେ ଆପଣ ଏମିତି ତେଲ ଜିନିଷଟାକୁ ଛାଡ଼ିବାପାଇଁ ଇଣ୍ଟରନେଟ୍ରୁ ବାହାରୁଛି ଜିନିଷ ଇଣ୍ଟରନେଟ୍ରୁ ମିଳୁଛି କିଛି ବି ଜିନିଷ କିଛି ପଦାର୍ଥ ଦ୍ଵାରା ଆପଣ ଭାଙ୍ଗିପାରିବେ ଗାଁ ଗହଳିରେ ଯେତେବେଳେ ତେଲ ଜିନିଷକୁ ଅତ୍ୟଧିକ ମାତ୍ରାରେ ମଜାଯାଏ ବାଲିକା ବାଲି କିମ୍ବା ପାଉଁଶରେ କିମ୍ବା ସେ ଯେଉଁ ଥାଏ ଚାଳ ଚାଳ ଦ୍ଵାରା ବି ମଜା ଯାଇଥାଏ ଯାହାଦ୍ଵାରାକି ତେଲ ଜିନିଷଟା ଛାଡ଼ିଯାଇଥାଏ ଅଉ ତେଲ ପଦାର୍ଥ ଯେଉଁ ଥାଏ ତାର ବାସ୍ନା ମଧ୍ୟ ଯେ ଉଡ଼ିଯାଇଥାଏ ଏତିକି ହେଲା କଥା ଆଉ